ମୁଁ ଆମ ଗାଁରେ କେତେ ଘରକୁ ଦେଖିଲି ସେମାନେ ଆମ ବଗିଚା ବଗିଚାରେ ବହୁତ ଫୁଲ ଗଛ ଓ ପନିପରିବା କରୁଛନ୍ତି ଏହା ଦେଖି ମୋ ମନ ରହିପାରିଲାନି ମୁଁ ମଧ୍ୟ ମୋ ଘର ଘରରେ ଆରମ୍ଭ କଲି ବଗିଚା ବଗିଚା ଏବଂ ବାଡ଼ ପ୍ରଥମେ ବନ ବନାଇବାକୁ ଚେଷ୍ଟା କଲି ଓ ମୁଁ ତ ଛୋଟ ଥିଲି ଜଙ୍ଗଲକୁ ଯାଇକି କାଠ ଆଣିବାର ଦେଖି ମୋ ଭାଇ ଓ ବାପା ଯାଇକି କାଠ ଆଣିକି ବାଡ଼ କରିଦେଲେ ଏହା ଯୋଗୁଁ ମୁଁ ସେଇଠି ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଲି ଓ ପନିପରିବା କଲି ଏବେ ବର୍ତ୍ତମାନ ଆମ ଘର ଲୋକ ସେ କାର୍ଯ୍ୟ କରୁଛନ୍ତି ଓ କିଛି ପନିପରିବା ମଧ୍ୟ ସେଇଠି ବାହାରୁଛି ଘରେ ସୁବିଧା ହଉଛି